ଆମେ କଲିମରୁ ଆମ୍ବ ଗଛ ଲଗାଇଥାଉ ମଞ୍ଜିରୁ ଆମେ ବିଭିନ୍ନ ପ୍ରକାର ଗଛ ଲଗାଇଥାଉ ଯେପରିକି ଭେଣ୍ଡି କୋବି କାକୁଡ଼ି ପୋଇ ଇତ୍ୟାଦି ଗଛ ଲଗାଇଥାଉ ଏହି ପ୍ରକ୍ରିୟାରୁ ଆମେ ଶିଖିବାକୁ ପାଇଲୁ ଯେ ଆମେ କିପରି ଛୋଟ ଗଛରୁ କିମ୍ବା ଛୋଟ ଫଳରୁ ବଡ଼ ଫଳ ଇତ୍ୟାଦି କରିବାକୁ ପଡ଼ିଥାଏ ତାହା ମୁଁ ଶିଖିଲି